ହ୍ୟାଲୋ କାହ୍ନା କ'ଣ କରୁଛୁ କିରେ ହଁ କ'ଣ କରୁଛୁ କ'ଣ ଏକୁଟିଆ ଏକୁଟିଆ ରହବେ ମୁଁ ଯିବି ସାଙ୍ଗସାଥି ହେଇକି ଯିବା ହଁ ୱେଟ୍ କରିଥା ଛକ ପାଖରେ ଆଁ କେଉଁ ମୁଭି ଦେଖିବାକୁ ଯାଉଛୁ କହିଲୁ କେଉଁ ମୁଭି ହଁ ହଁ ଆରେ ହଁ ସେ ଯୋଉ ସେ ମୁଭିଟା ତ ମୁଁ ଟ୍ରେଲର୍ ଦେଖିଥିଲି ବଢ଼ିଆ ଷ୍ଟୋରୀ ହୋଇଛି ଭାଇ ତୁ ଦେଖିଲେ କାନ୍ଦି ପକେଇବୁ ଭାଇ ହିରୋଇନ୍ଟା ବି ବଢ଼ିଆ ହୋଇଛି ଦେଖିଲେ କାନ୍ଦିବୁ ଆଉ କ'ଣ ତୁ ଦେଖିଲେ କାନ୍ଦିବୁ ୟାର ଏମିତି ମୁଭି ଗୋଟେ ସେ ହୋଇଛି ମୁଁ ତ ଦେଖିଛି ଟ୍ରେଲର୍ ଦେଖିଛି ରହ ସାଥି ହୋଇକି ଯିବା ଦେଖିବା ତୁ କେଉଁ ଛକରେ କେଉଁ ଛକରେ ଆଚ୍ଛା ତୁ କୋଉ ହଲ୍କୁ ଯାଉଛୁ ସୁଚିତ୍ରା ଏ ଯେଉଁ ଆମ ଜଗତସିଂହପୁରର ସୁଚିତ୍ରା ହଲ୍ ତ ଫିର୍ ୱେଟ୍ କର ୱେଟ୍ କର ହଁ ମୁଁ ଆସି ପହଞ୍ଚୁଛି ସେଇଠି ଆଉ ଆରେ ଏଇ ମୋ ସାନ ଭଉଣୀ କହିଲାଣି ଗଲାବେଳକୁ ତା ପାଇଁ ଗୋଟେ ଡ଼ାଏରୀ ମିଲ୍କ ଚକଲେଟ୍ ନେବାକୁ କ'ଣ କହିବିରେ ଭାଇ କୁଆଡ଼େ ଗୋଟେ ବାହାରିଥିବ ସିଏ ସିଆଡ଼େ ଅର୍ଡ଼ର୍ ଦେଇ ଦେବେଣି ପାଣି କାଇଁ ତମେ ନେଇନ କି ସେଇଥିରୁ ଆଡ଼ଜଷ୍ଟ କରି ଦେବା ଆଉ ମୁଁ ବା ଆଣିନି ହଁ ଆଣି ଥାଅ ଟିକେଟ୍ଟା ହଁ ମୋ ପାଇଁ ଥ୍ୟାଙ୍କ୍ ୟୁ ତୋ ଭଳିଆ ସାଙ୍ଗ ସମସ୍ତଙ୍କୁ ଦରକାର ଆଉ କ'ଣ ଆଜି ଆଉ ଖିଆ ପିଆ ହୋଇଛି ପଖାଳ ଭାତ ଆଳୁ ଭଜା ବଡ଼ ଲୋକ ଆଉ କିଏ ଭାଇ ମୋ ମାଆ ଦୁଇଟା ରୋଷେଇ କରି ଦେଇଥିଲା ମୁଁ ଖାଇକି ଆସିଛି ଗରମ ଭାତ ସହିତ ଡ଼ାଲି ଆଉ କିଏ ଏଇଠି ଭାଇ ଗରିବ କିଏ ବଡ଼ ଲୋକ ପଖାଳ ଭାତ ଆଳୁ ଭଜାଠୁ ଆଉ କିଛି ଭଲ ଜିନିଷ ଅଛି ସେ କଥା ଛାଡ଼ ମୁଭି ସିୟାଡ଼େ ଛାଡ଼ି ହୋଇଯିବ ଶୀଘ୍ର ଚାଲ

ଆରେ ଦୁଇ ଘଣ୍ଟା ଆରେ ହଁ ଭାଇ ମୁଭି ତ ସରିଲା ଭଲ ମୁଭିଟା ଥିଲା ନା ଆଉ କେମିତି ଲାଗିଲା ମୁଭିଟା ମୋତେ ଫାର୍ଷ୍ଟ କୁହ ଆରେ ଲାଷ୍ଟକୁ ଲାଷ୍ଟକୁ ଦେଖିଲନା କ'ଣ ହେଲା ସେଠି ଫାଇନାଲି ମରିଗଲାରେ ସେ ତାକୁ ନେଇ ସେ ଗଛ ମୂଳରେ ପୋତିଲା ଆକ୍ଚୁଆଲି ମୁଭିଟା ବହୁତ ଭଲ ହୋଇଥିଲା ଏ ସିନ୍ଟା ବହୁତ ଇମୋସନାଲ୍ ଥିଲା ନା ପୁଣି କେବେ ଯିବା କହ ସୁଚିତ୍ରା ସିନେମା ହଲ୍ ଏବେ ସୁଚିତ୍ରାଟା ବି ଭଲ ଆସୁଛି ନା ଭଲ ସିନେମା ହଲ୍ଟା ଏଇଟା ହୋଇଛି ଆମେ ଆଗ ଆମେ ଆଗକୁ ବି ସେଇଠି ଆସିବା ନା ନା ସୁଚିତ୍ରା ଯିବା ଏଥର ଆସିଲା ବେଳକୁ ତମ ସାନ ଭଉଣୀକୁ ଆଣିକି ଆସିବ ଯିଏ ଡ଼ାଏରୀ ମିଲ୍କ ଚକଲେଟ୍ ମାଗୁଥିଲା

ହଉ ହଉ ହଁ ହଁ ତାକୁ ତ ନିଶ୍ଚୟ ଆଣି କି ଆସିବି ସେ ଆରଥରକୁ ଆଉ ମୋତେ ଛାଡ଼ିବ ତୁ ଭାବୁଛୁ ହଁ ବାପା ବୋଉ ସମସ୍ତେ ଭଲ ସମସ୍ତେ ଭଲ ବୋଉର ତ ଅଣ୍ଟା ହେଉଛି କ'ଣ କାନ୍ଦୁଛି ହଁ ବା ତମେ ତ ଟିକେଟ୍ କରିଛ ମୁଁ କୋଉଠି ମୁଁ ଦେଇଛି ନା କ'ଣ ହଉ ମୁଁ ରଖିଲି ଆଁ ବାୟ